ଛୁଆମାନେ ଚା ତାସ୍ ଖେଲୁଛନ୍ ଗେମ୍ ଖେଲୁଛନ୍ ହେତିର୍ଲାଗି ଲୋକ୍ମାନେ ଚାପରେ ରହୁଛନ୍ ଇ ଖେଲମାନେ ନାଇ ଖେଲ ବୋଲିକରି ଭଲ୍ ଖେଲ୍ ବୋଲି କରି କହୁଛନ୍ ବିଲି ବୁଲୁଛନ୍ କିନ୍ଦୁର୍ଛନ୍ କିଛି କାମ୍ ନାଇ ଦେବାର୍ ଏଥିର୍ଲାଗି ସେ ଚାପୁଛନ୍ ଲୋକ୍ ହେତିକ୍ଲାଗି ନିଜର୍ ପରିବାରକେ ଚାପିକରି ଛୁଆଙ୍କୁ ରଖ୍ବାର୍ କେ ପଡ଼ୁଚେ କି ଖେଲ ମନେ ନାଇ ଖେଲ ବୋଲିକିରି କହୁଛନ୍ ତାସ୍ ଗେମ୍ ଜୁଆ ଚିତି ଇଟାମାନେ ଇଟା ଖେଲ୍ଟା ନାଇ ଖେଲ କରି ନିଜର୍ ମା ବାପା ହେଟା ଚାପ୍ କରି ତାହାକୁ ରୋଖୁଛନ୍ ଭଲ୍ ଭଲ୍ ଖେଲ ମନେ ଖେଲ ଏନ୍ତା ଖେଲ ମନେ ନାହିଁ ନାହିଁ ବୋଲି କରି ଚାପୁଛ ଦଉଡ଼ୁଥିବେ କୁଦୁଥିବେ ତାସ୍ ଖେଲବେ ଗେମ୍ ଖେଲବେ ଏନ୍ତା ଖେଲ ମନେ ନାହିଁ ଖେଲ ବୋଲିକରି ଚାପିକରି ରଖୁଛନ୍ ହେତିର୍ଲାଗି ଛୁଆକୁ ମନା କରାହେଉଛି କି ଇ ଖେଲ୍ମାନେ ନାଇ ଖେଲ ତାସ୍ ନାଇ ଖେଲ୍ ଗେମ୍ ନାଇ ଖେଲ ଏନ୍ତା ଖେଲ୍ ମନେ ଦଉଡ଼ା କୁଦା ନାଇ ଖେଲ ଚାପି କରି ରଖୁଛନ୍